ଆମର ପ୍ରିୟସ୍ଥାନ ହେଲା ପୁରୀ ପୁରୀ ଜଗନ୍ନାଥ ମନ୍ଦିର ଦେଖିବା ସହିତ ପ୍ରଭୁଙ୍କ ଦର୍ଶନ କରିବା ସହିତ ଆମେ ସମୁଦ୍ରକୂଳରେ ବୁଲିଲା ଫଳରେ ଆମର ବହୁତ ଆନନ୍ଦ ଉପଭୋଗ କରୁ ତାଦ୍ୱାରା ଆମର କପିଳାସ ଢେଙ୍କାନାଳ କପିଳାସ ଶିବ ଭଗବାନଙ୍କର ମନ୍ଦିର ଅଛି ସେଠାରେ ତେରଶହ ବାଉନ ପାହାଚ ଚଢ଼ିକି ଯିବା ତାଦ୍ଵାରା ଓଲ୍ହେଇକି ଆସିବା ତାଦ୍ଵାରା ଆମର ଗୋଟିଏ ମନର ଗୋଟିଏ ଇଏ ଆସେ ତେଣୁ କପିଳାସ ମନ୍ଦିର ବି ଆମେ ବୁଲିବାକୁ ପରିଦର୍ଶନ କରିବାକୁ ଭଲ ଲାଗେ